ହ୍ୟାଲୋ ଡାକ୍ତର ସାର୍ କହୁଛନ୍ତି ହଁ ମୁଁ ବୁଝିବାକୁ ଚାହୁଁଥିଲି ଯେ ମୋର ଦେହ ଖରାପ ଅଛି କେମିତି ଆପଣଙ୍କ ହସ୍ପିଟାଲରେ କେମିତି ସୁବିଧା ସୁଯୋଗ ପାଇପାରିବି ସେଇଟା ଏବଂ ନିଟ୍ ଆଣ୍ଡ କ୍ଲିନ୍ ଅଛିକି ନାଇଁ କି କ'ଣ ସୁବିଧା ସୁଯୋଗ ଅଛି ସେଇଟା ମୁଁ ଚାହୁଁଛି ଠିକସେ ଆପଣ ବୁ କୁହନ୍ତୁ ମୁଁ ତା'ପରେ ଯିବାପାଇଁ ଚେଷ୍ଟାକରିବି ଟିକିଏ

ଆଜ୍ଞା ମୋର ଗୋଟେ ଏମିତି ପେଟରେ ଷ୍ଟୋନ୍ ହେଇଛି କି କ'ଣ ମୁଁ ଡାଉଟ କରୁଛି ମୁଁ ଭାବୁଛି କେଉଁଠି କ'ଣ ଦେଖେଇବି ସେଥିପାଇଁ ଆପଣଙ୍କ ରାୟଗଡ଼ା ହସ୍ପିଟାଲକୁ ଭାବିଛି କେମିତି କ'ଣ ସେଥିପାଇଁ ବୁଝୁଥିଲି ଅଲ୍ଟ୍ରାସାଉଣ୍ଡ ମେସିନ୍ ହେରିକା ଅଛିକି ନାହିଁ ଆଏ ଆଜ୍ଞା ଆଜ୍ଞା ନା ମୋ କହିବା କଥା ଯେତେ ସବୁପ୍ରକାର ସୁବିଧା ମୁଁ ପାଇପାରିବି ଯେମିତି ହସ୍ପିଟାଲରେ ଆଡ଼ମିସନ୍ ହେଇକି ରହିବା ଏମିତି ମୋର ପେସେଣ୍ଟ ସାଙ୍ଗରେ ବି ଯିଏ ଯିବେ ଯେଉଁ ରିଲେଟିଭ୍ ସେ ବି ସୁବିଧା ସୁଯୋଗରେ ରହି କରିପାରିବେ କି ନାହିଁ ରହିପାରିବେ କି ନାହିଁ ସେସବୁ ଆରେଞ୍ଜମେଣ୍ଟ ହେଇପାରିବ କି ନାହିଁ ଏସବୁ ପାଇଁ ମୁଁ ଟିକିଏ ଓହୋ ତାର ତା'ହେଲେ ଠିକଠାକ ଅଛି ତାହେଲେ ମୁଁ ତା'ହେଲେ ମୁଁ ତା'ହେଲେ ଯିବି ଆଉ ଆଜ୍ଞା ରହିଲି ନମସ୍କାର